ମୁଁ ଥରେ ମୋ ମାମୁଁ ଘରକୁ ଯାଇଥିଲି ସେଠାରେ ମୁଁ ବଜାରକୁ ବୁଲିବାକୁ ଯାଇଥିଲି ସେଠାରେ କେବେ କେତେ ଆଇନ ଆଇରନ୍ ବିକା ହୋଇଥିଲା ମୋର ଗୋଟିଏ ଆଇରନ୍ ନଥିଲା ତେଣୁ ମୁଁ ମୋ ମାମୁଁଙ୍କୁ କହିଲି ସେ ମୋ ପାଇଁ ଗୋଟିଏ ଆଇରନ୍ ଆଣିଦେଲେ ସେ ଦୋକାନୀ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲା ମୁଁ କିଛି ଦିନ ବ୍ୟବହାର କରିବା ପରେ ଖରାପ ହୋଇଗଲା ମୁଁ ପୁଣି ସେ ଦୋକାନୀକୁ ପାଖକୁ ଗଲି ଯେ ହେତୁ ସେ ବର୍ଷ ସେ ବର୍ଷ ଗ୍ୟାରେଣ୍ଟି ଦେଇଥିଲା ହେଲେ ସେ ନେବାକୁ ମନା କଲା ମୋତେ ଦୁଃଖ ଲାଗିଲା ଏହା ହେଉଛି ମୋ ଜୀବନର